ହ୍ୟାଲୋ ହଁ ମିତା କହୁଛୁ ହଁ ଭଲ ହଁ ହଁ ହଁ ଭଲ ଅଛି ଆଉ ସବୁ ଭଲ ତ ତୋର ହଁ ଭଲ ହଁ ଆଉ ତୁ ଗୋଟେ କଥା ଜାଣିଛୁ ନା ନାଇଁ ମ ଆଉ ଦେଖୁଛୁ ତ ଆଜିକାଲି କେମିତି ଛତୁ ଫୁଟିଲା ଭଳିଆ ସବୁ ଗ୍ରୋସରୀ ଦୋକାନ କେମିତି ସବୁ ବଢ଼ି ବଢ଼ି ଚାଲିଛି ସବୁଥିର ରେଟ୍ ହଁ ପା ଦେଖୁନୁ କେତେ କେତେ ଜି ଏସ୍ ଟି ହଁ ପା ଏତେ ରେଟ୍ ଯେ ତ ମାନେ ଜିନିଷରେ ହାତ ମାରି ହେଉନି ଚାଉଳ ଦେଖେ ଭାତ ତ ଆମର ପ୍ରଧାନ ଖାଦ୍ୟ ଦେଖେ ଭାତ ବି ଚାଉଳ ରେଟ୍ ଏତେ ହେଲାଣି ଆମେ ଭାତ ବି ଖାଇପାରିବାନି ଆଉ କ'ଣ ଆମେ ଖାଇକି କେମିତି ବଞ୍ଚିବ ମଣିଷ ଏଇ ଭଳିଆ ଦୁନିଆରେ ଆଉ ଏତେ ରେଟ୍ ସବୁ ହେଲାଣି ଜିନିଷ ଆଉ ପାଖ ପାଖରେ ଦେଖୁନୁ ଆମ ଘର ପାଖରେ ଚାରି ପାଞ୍ଚଟା ଦୋକାନ ହରିର ଗୋଟେ ମଧୁର ଗୋଟେ ପାଞ୍ଚ ଛଅଟା ଦୋକାନ ଖାଲି ସେଇ ଡାଲି ଚାଉଳ ଇଏ ଦୋକାନ ହଁ ଏଇ ପା ଆମଠୁ ନେଇକି ହଁ ଯାହା କହିଲୁ ପୁରା ଠିକ୍ କଥା ଆମ ପାଖରୁ ନେଇକି ଆମକୁ ହିଁ ସେ ଇଏ କରୁଛି ହଇରାଣ କରୁଛି ଏତେ ଜିନିଷଗୁଡ଼ାର ଏତେ ରେଟ୍ କରୁଛି ଯେ ମାନେ ଭାତ ଡାଲି ଆମେ ନଖାଇଲେ ନ ହେବ ଯାହା ବି ହେଲେ ତ ଆମକୁ କିଣିବାକୁ ପଡ଼ିବ ଆଉ ସେ ତାକୁ ନ ଖାଇକି ମାନେ ତା ରେଟ୍ ଏତେ ହୁ ହୁ ହୋଇକି ବଢ଼ିଲାଣି ଯେ କେମତି ଚଳିବ ମଣିଷ ଚିନ୍ତାରେ ପଡ଼ିଗଲାଣି ସେଇ ତ କରୁଛି ଆଉ କ'ଣ କରିବା ସବୁଥିର ମାନେ ରେଟ୍ ବଢ଼ିଲାଣି ତେଲ ରେଟ୍ ଦେଖୁନୁ ଆଜି ଆସିକି କେତେ ହେଲାଣି ପଞ୍ଚସ୍ତରୀ ଟଙ୍କାରେ ତେଲ ପ୍ୟାକେଟ୍ ମିଳୁଥିଲା ଆଜି ଦୁଇ ଶହ ଟଙ୍କା ତେଲ ହେଲାଣି ହଁ ଫେରେ ଦେହପାହ ଖରାପ ହେବ ହଁ ଦେହ ଖରାପ ହେବ ସେଇ ରୁଚି ଗୋଲ୍ଡ ତେଲ ଆଗରୁ ଲୋକ ଖାଉଥିଲେ ଏବେ ସେ ରୁଚି ଗୋଲ୍ଡ ତେଲ ବି କାହିଁ ଆଉ ତେଲ ବି ନାହିଁ ଏବେ ସବୁ ରାଇସ୍ ବ୍ରାନ୍ ଅଏଲ୍ ଆଉ ଫ୍ରିଡ଼ମ୍ ସନ୍ଫ୍ଲାୱାର୍ ଅଏଲ୍ ଏଗୁଡ଼ା ସେ ସବୁ ତେଲ ହଁ ପଇସା ବି ବହୁତ ମାନେ ପଇସା ଦେଖେ ଆମ ପାଖରେ ଆମେ ତ ହେଉଛନ୍ତି ମଧ୍ୟମ ଧରଣର ପରିବାର ଆମେ ଏତେ ପଇସା ଦେଇକି ଖାଇ ବି ପାରିବାନି ମାନେ ଭାବେ ପଇସା କେତେ କଷ୍ଟରେ ଜଣେ ରୋଜଗାର କରୁଛି ସେଇ ଗୋଟେ ମଣିଷ ସବୁ ସେଇ ପରିବାର ସବୁ କଥା ବୁଝିଲା ବେଳକୁ କେତେ କଷ୍ଟ ହେଉଛି ହଁ ଆଜି ଭଲ ମନ୍ଦ ହେଲା ହଁ କେଉଁଠି ପର୍ବପର୍ବାଣି ଓଷା ବାର ହେଲା ହଁ ଫେର୍ ଛୁଆମାନଙ୍କର କେଉଁଠି ଜନ୍ମଦିନ ହେଲା ଛୁଆର ସ୍କୁଲ୍ ଫିସ୍ କେଉଁଟା ନ ଦେଲେ ନ ହେବ କହୁନୁ ହଁ ସେଇ ଏତେ ରେଟ୍ ବିଶ୍ଵାସ କରେ ଏତେ ରେଟ୍ ହେଲାଣି ଜିନିଷ କେଉଁ ଜିନିଷରେ ବି ହାତ ମାରି ପାରିବୁନି ମାନେ ଏଇ ହଁ ହଁ ହଁ ହଁ ହଁ ଆଉ କ'ଣ କରିବା ହଉ ତୁ କ'ଣ କରେ ଆଉ କେତେବେଳେ ଫାଙ୍କା ହେଇକି ମୁଁ ତୋତେ ଫୋନ୍ କରିବି ହେଲା ହଉ ଠିକ୍ ଅଛି ହଁ ହଁ ହଉ ହଉ